ଆମ ଅଞ୍ଚଳରେ ପ୍ରଚଳିତ ପ୍ରମୁଖ ଧର୍ମଗୁଡ଼ିକ ହେଲା ହିନ୍ଦୁ ମୁସଲମାନ ଶିଖ ଖ୍ରୀଷ୍ଟିଆନ ପୁର୍ବରେ ହିନ୍ଦୁ ପଶ୍ଚିମରେ ମୁସଲମାନ ଉତ୍ତରରେ ଶିଖ ଦକ୍ଷିଣରେ ଖ୍ରୀଷ୍ଟିଆନ ବାସ କରନ୍ତି ଏବଂ ଆମେ ମିଳିମିଶି ସମସ୍ତେ ଚଳୁଥାଉ